ନାହିଁ ସେ ପ୍ରଥମ ନା ସେ ପ୍ରଡ଼କ୍ଟଟା ବହୁତ ଭଲ ପ୍ରଡ଼କ୍ଟଟା ବହୁତ ଭଲ ଆସିବ ଜିନ୍ସ୍ରେ ଜିନ୍ସ୍ ପ୍ୟାଣ୍ଟ୍ରେ ବହୁତ ଭଲ ଆସିବ ପ୍ରଡ଼କ୍ଟ ପ୍ରଡ଼କ୍ଟ କ୍ୱାଲିଟି ବି ଭଲ ରହୁଛି ଏଠି ଗ୍ଲେଜ୍ କରୁଛି କଲର୍ଟା ଗ୍ଲେଜ୍ କରୁଛି କପଡ଼ାଟା ସୁଇଟେବୁଲ୍ ଲାଗିବ ପିନ୍ଧିବାକୁ କମ୍ଫଟେବୁଲ୍ ଲାଗୁଛି ଲାଗିବ ତା ସାଇଜ୍ ପରଫେକ୍ଟ୍ ଆସୁଛି ଆଉ କପଡ଼ାଟା ଭିତରକୁ ପୁରା ସ୍ମୁଥ୍ ଲାଗୁଛି ହାଲ୍କା ବି ଲାଗୁଛି ଆଉ ବହୁତ ବେଟର୍ ଫିଲ୍ ହେଉଛି ପିନ୍ଧିଲା ପିନ୍ଧିଲେ ବହୁତ ବେଟର୍ ଫିଲ୍ ହେଉଛି ଏଇଠି ସମସ୍ତଙ୍କୁ ଭଲ କପଡ଼ାଟା ବହୁତ ଭଲ ଲାଗିବ ପିନ୍ଧିଲେ ଯେଉଁ କପଡ଼ାର ଗ୍ଲେଜ୍ ବି ଭଲ ଆସୁଛି ବହୁତ ସୁନ୍ଦର ଲାଗୁଛି ସାଙ୍ଗସାଥୀମାନେ ବି ଦେଖିଲେ ଆଟ୍ରାକ୍ସନ୍ କଲର୍କୁ ଦେଖିକି ବହୁତ ବହୁତ ବହୁତ ସୁନ୍ଦର ହେଇଛି ବହୁତ ଭଲ ଲାଗୁଛି